ହଁ ଦିଦି ଭଲ ଅଛନ୍ତି ହଁ ଗାଡ଼ିରେ ପାଞ୍ଚଶହ ଟଙ୍କା ତେଲ ପକାଇଦିଅନ୍ତୁ ଆଜ୍ଞା ଆଉ ସମଲେଶ୍ୱରୀ ମନ୍ଦିର ଯିବାର ଅଛି କେଉଁ ପଟେ ଗଲେ ପାଖ ହେବ ଟିକିଏ ସର୍ଟ ରାସ୍ତା ଆଜ୍ଞା ଆଉ ଆମ ଫ୍ୟାମିଲି ସହ ଯିବାର ଥିଲାନା ସେଥିପାଇଁ ଗୋଟେ ସୁବିଧା ହୋଇଥାନ୍ତା ଭଲ ହୁଅନ୍ତା ଗାଡ଼ି ସୁବିଧା ଟିକିଏ କରିଦେଇଥିଲେ ଭଲ ହୁଅନ୍ତା

କେତେ ଟଙ୍କା ଗାଡ଼ି ଭଡ଼ା ନେବେ ସେଠିକି ବସ୍ ଚାଲୁନି ଅଟୋରେ ଠିକ୍ ହଉ ହଁ ଅଟୋ ଭଡ଼ାଟା କେତେ ଲାଗିବ

ବୁଝିକି ଟିକେ ଫୋନ୍ କରିବେ ହଁ ଆଉ ପାଖ ରାସ୍ତା ଟିକିଏ ଯେପଟେ ହେବ ସେପଟେ ନେଇତେ କହିବେ ଟିକିଏ ହଉ ସମଲେଶ୍ୱରୀ ମନ୍ଦିରରେ କ'ଣ କ'ଣ ସବୁ ଦିଖିତେ ମିଳେ